ହଁ ମ୍ୟାଡ଼ାମ୍ କ'ଣ ଅସୁବିଧା ହେଇଛି କ'ଣ ଅସୁବିଧା ହେଇଛି କୁହ କ'ଣ ଅସୁବିଧା ହେଇଛି କିଛି ଅସୁବିଧା ନାହିଁ ତୁମ କହିବା କଥା କିଛି ଭୁଲ ନାଇଁ ଯେଉଁ ନିୟମ ଆମର ଚାଲିଛି ସେଇ ନିୟମ ଚାଲ ସେ କହୁଛି ସେ ତ ମୁଁ କଥା ହେଇଛି ନା ଆଗରୁ କଥା ହେଇଥିଲ ବୋଧେ କଥା ହେଇଥିଲ କିଛି ଅସୁବିଧା ନାହିଁ ଯାହା ଯେମିତି ଚାଲିଛି ଆମର ସେମତି ଚାଲୁ ନାଇଁ ପିଲାମାନଙ୍କୁ ତ ଆମର ବାଡ଼ାବାଡ଼ି ସିଷ୍ଟମ୍ କିଛି ନାହିଁ ବାଡ଼େଇବା କାଇଁକି ଆମେ ଆମେ କ'ଣ ବାଡ଼ଉଛନ୍ତି କିଏ ଯେ କମ୍ପ୍ଲେନ୍ ଯଦି କରୁଛି ସେ ଗାର୍ଡ଼ିଆନ୍ଙ୍କୁ ମୋ ପାଖକୁ ପଠାଅ ହଁ ହଁ ପିଲାକୁ ଡାଇରେକ୍ଟ ମୋ ପାଖକୁ ପଠେଇବ ମୁଁ ବୁଝିବି କ'ଣ ହେଇଛି ତାଙ୍କ ବାପାମାଆ ଆସିଥିଲେ କି ହଁ ହଁ ହଉ ହଉ ତାଙ୍କ ଗାର୍ଡ଼ିଆନ୍ଙ୍କୁ ମୋ ପାଖକୁ ପଠାଅ ମୁଁ ତାଙ୍କ ସହିତ କଥା ହେଉଛି କ'ଣ ହେଇଛି ମୁଁ ବୁଝିବି ସେଇରା ବାପାମାଆ ହେଉଛନ୍ତି ବୁଝିବା ଦରକାର ଯେହେତୁ ବାପାମାଆ ଏସବୁରେ ମୁଣ୍ଡ ଯେଉଁ ପୂରେଇକିନି ଏସବୁ ପ୍ରୋବ୍ଲେମ୍ ଆସିକି ସ୍କୁଲ୍ରେ କରିବା ଆମେ କ'ଣ କରିପାରିବା କୁହ ଠିକ୍ ଅଛି ମ୍ୟାଡ଼ାମ୍ ଆପଣ ଯେଉଁ ଗୋଟେ ଲିଷ୍ଟ୍ କରନ୍ତୁ ଆଉ କେଉଁଦିନ ମିଟିଂ ରଖନ୍ତୁ ମୁଁ ସେଇଦିନ ଡାକିବା ଆଉ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ମ୍ୟାଡ଼ାମ୍ ଆପଣ ଆମ ସମସ୍ତଙ୍କୁ ତାଙ୍କ ଗାର୍ଡ଼ିଆନ୍ ଡାକିବା ପିଲାଙ୍କୁ ବି ଡାକିବା ସରପଞ୍ଚକୁ ବି ଡାକିବା ଡାକିକି ଆମେ କରିବା ଆଉ ମିଟିଂ ଗୋଟେ କରିବା ଆଉ ହଁ ସେଇଥିପାଇଁ ତ ମୁଁ କହୁଛି ତାଙ୍କ ଗାର୍ଡ଼ିଆନ୍ ଇଏ ମେନ୍ କଥା ହେଉଛି ତାଙ୍କ ଗାର୍ଡ଼ିଆନ୍ ମାନେ ସେ ଜିନିଷ ସିଏ ବୁଝିବା ଦରକାର ଆଉ ଆମ ସଫଳ ନ ରହିଲେ ପିଲାମାନେ କ'ଣ ମଣିଷ ହେବେକି ଗାର୍ଡ଼ିଆନ୍ ବୁଝିବା ଦରକାର ଗାର୍ଡ଼ିଆନ୍ ବୁଝୁନାହାଁନ୍ତି ଡାକ ଗାଡ଼ିଆନ୍ଙ୍କୁ ଡାକ ବୁଝିବା ଆଉ ସେଇ ତ ଚାଲିଛି ଆଜିକାଲି ଦୁନିଆ ରାଜନୀତି ରାଜନୀତି ପଶିକି ତ ଏସବୁ ଅସୁବିଧା ହେଉଛି ନା ନହେଲେ ଅସୁବିଧା ଆମର କ'ଣ ହଉ ତୁମେ ତୁମେ ଡାକ କେଉଁଦିନ ମିଟିଂ ଡାକ କରିବା ଆଉ